ଆମର ଗ୍ରାମାଞ୍ଚଳରେ ଆଉ ସହରାଞ୍ଚଳରେ ଦୁଇଟାରେ ବହୁତ ପାର୍ଥକ୍ୟ ରହିଛି ନା ଆମର ସହରାଞ୍ଚଳରେ କ'ଣ ହେଉଛି ନା ସେଠି ସବୁ ପ୍ରକାର ସବୁକିଛି ବ୍ୟବସ୍ଥା ରହିଛି ଛୁଆମାନଙ୍କର ପଢ଼ାପାଖରୁ ଆରମ୍ଭ କରି ଟ୍ୟୁସନ୍ ପାଖରୁ ଆରମ୍ଭ କରି ସେମାନଙ୍କୁ ବହୁତ ବଢ଼ିଆ ସୁବିଧା ସହଯୋଗ ମିଳୁଛି ଆଉ ସେଠି ଆମେ କ'ଣ କରୁଛେ ନା ପଇସାପତ୍ର ଖର୍ଚ୍ଚ କରିକି ସେଠି ପଢ଼ାଇକି ଛୁଆକୁ ମଣିଷ କରିପାରୁଛେ ସେଇଟା ହେଉଛି ସହରାଞ୍ଚଳମାନଙ୍କରେ ସେମିତି ହେଉଛି ତ ଗ୍ରାମାଞ୍ଚଳରେ ଆମର କ'ଣ ହେଉଛି ନା ସେ ସରକାରୀ ବିଦ୍ୟାଳୟ ଆମର ଛୁଆଙ୍କୁ ପାଠ ପଢ଼ାଇବାକୁ ଛାଡ଼ୁଛେ ସେଠି କ'ଣ ହେଉଛି ନା ସେମାନେ ସରକାରମାନଙ୍କ ପାଖରୁ ପଇସା ସେମାନେ ପାଉଛନ୍ତି ତ ସେମାନଙ୍କର ସେମିତି କିଛି ଇଏ ଥାଏନି ସେ ଟାଇମ୍ ସୀମା ସେମିତି ଲେଟ୍ରେ ଆସିକି ସେମାନେ ବିଦ୍ୟାଳୟରେ ପହଞ୍ଚିକି ଛୁଆମାନଙ୍କୁ ମାନେ ଠିକ୍ ଗାଇଡ଼୍ ବି କରିପାରୁନାହାନ୍ତି ଆଉ ଛୁଆମାନଙ୍କୁ ଭଲ ପାଠ ବି ପଢ଼ାଉନାହାନ୍ତି ଛୁଆ ଏଣେ ତେଣେ ବୁଲିକି ଛୁଆ ଡେଥ୍ ବି ହୋଇଯାଉଛନ୍ତି ସେମାନଙ୍କର ଏତେ ଭଲ ବ୍ୟବସ୍ଥା ବି କରୁନାହାନ୍ତି ଛୁଆମାନଙ୍କୁ ଭଲସେ ଦେଖୁ ବି ନାହାନ୍ତି ଆଉ ସେମାନେ ଗାଁମାନଙ୍କରେ ଯେଉଁ ସହରାଞ୍ଚଳରେ କୋଚିଂ ରହୁଛି କିମ୍ବା ଛୁଆମାନଙ୍କ ଟ୍ୟୁସନ୍ ଫ୍ୟୁସନ୍ରେ ସେମିତି କିଛି ସୁବିଧା ସହଯୋଗ ରହିଛି ଆମର ଗ୍ରାମାଞ୍ଚଳରେ ସେମିତି କ'ଣ ହେଉଛି ନା ସେ ସୁବିଧାଟା ମିଳୁନି ଆ ସେ ଟ୍ୟୁସନ୍ ମାଷ୍ଟର୍ ଗୋଟେ ମିଳୁନାହାନ୍ତି ସେହି ଆମ ସରକାରୀ ବିଦ୍ୟାଳୟରେ ସମସ୍ତେ ଡିପେଣ୍ଡ୍ କରୁଛନ୍ତି ତ ସେହି ସେଇଠି ସେମିତି ଅବହେଳା ଲାଗି ଛୁଆମାନେ ବର୍ତ୍ତମାନ ବେକାର ହୋଇଯାଉଛନ୍ତି ଆଉ ତାଙ୍କର ପାଠ ପଢ଼ାରେ ବି ବହୁତ କମଜୋରି ହେଉଛନ୍ତି ସେଥିପାଇଁ ଆମର ମୂଳ ତ ହେଉଛି ପଇସା ମାନେ ଗ୍ରାମାଞ୍ଚଳରେ ବହୁତ ପଇସାର ଅଭାବ ରହୁଛି ସେଥିପାଇଁ ଆମ ଆମେ ଛୁଆମାନଙ୍କୁ କିଛି ମାତ୍ରାରେ ସେମିତି ଇଏ କରିପାରୁନେ ତ ସେଥିପାଇଁ ଆମ ଛୁଆ ବହୁତ ବିଗିଡ଼ି ଯାଉଛନ୍ତି ଆଉ ସେମାନେ ସରକାରୀ ବିଦ୍ୟାଳୟ ଉପରେ ଡିପେଣ୍ଡ୍ କରିଥାନ୍ତି ତ ସେ ବିଦ୍ୟାଳୟରେ ଭଲ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି